ହ୍ୟାଲୋ ହୁଁ ହଁ ହଁ ହଁ କାଢ଼ିପାରିବି ହଁ କରିହେବ ହଁ ଆଜ୍ଞା ଥରେ ଫୋଟ କାଢ଼ିକି ଦେଖନ୍ତୁ ଦଶ ବର୍ଷ ମାନେ ରଖିବେ ଫୋଟ ଦେଖିକିନା ବଢ଼ିଆ ଉଠାହଉଛି ଫଟୋ ଥରେ ଫୋଟ ନେଲେ ଆଉ ଥରେ ଆସିବେ ମୋ ପାଖରେ ପାସ୍ପୋର୍ଟ ତ ହଁ ଦରକାର କେବେ ଦରକାର କେବେ ନାଇଁ ତ ମୁଁ ତ ଆସିପାରିବିନି ହଁ ହଁ ହଁ ମ୍ୟାଡ଼ାମ୍ ଆସିବି ହଁ ମ୍ୟାଡ଼ାମ୍ ଚାରିଟା କଲେ ତିରିଶ ଟଙ୍କା ଆଠଟା କଲେ ପଚାଶ ଟଙ୍କା

ହଁ କାଲି ମୁଁ ସକାଳ ଆଠଟାରେ ବାହାରିବି ଆଠଟାରେ ବାହାରିଲେ ମୁଁ ଏ କାମ ସେ କାମ ଅଛି ମୋର ଟିକିଏ କାମ ଅଛି ବାଟରେ ମୁଁ ଦଶଟା ଭିତରେ ପହଞ୍ଚିବି କଲେଜକୁ ଆଉ ମନେ ଅଛନ୍ତି ମୋ ସାଙ୍ଗ ପିଲା ଦୁଇଟା ଧରିକି ଆସିବି ନା ଆଉ ହଁ ହଁ ଧରିକି ଆସିବି ହଁ ଠିକ ଅଛି କାଲି ଯାଇକି ମୁଁ ଫୋଟ କାଢ଼ିକି ଆଣିଲେ ଆପଣଙ୍କୁ ପହର ଦିନ ଚାରିଟା ଭିତରେ ମୁଁ ଫୋଟ ପହଞ୍ଚାଇ ଦେବି କି ମୁଁ ରେଡ଼ି କରିକି ଥିବି

ଦଶଟା ବାରଟା ଭିତରେ ହେଇପାରିବନି ମ୍ୟାଡ଼ାମ୍ ଦୁଇଟା ତିନିଟା ହେଇଯିବ ମୁଁ ତିନିଟା ଭିତରେ ପହଞ୍ଚାଇ ବି ହଁ ହଁ ମୁଁ କହିଲି ପା ତିନିଟା ଭିତରେ ପହଞ୍ଚାଇ ବି ଆପଣ ତ ଚାରିଟା ବେଳେ କଲେଜ ବନ୍ଦ ହେବ ନା ମୁଁ ତିନିଟା ଭିତରେ ପହଞ୍ଚାଇ ଦେବି ହଁ ହଁ ହଁ ମ୍ୟାଡ଼ାମ୍ ଯେତେବେଳେ ଏତେ ଇଏରେ କହୁଛନ୍ତି ଦେଖିବା ମୁଁ ରାତି ବାରଟା ଘଣ୍ଟେ ପର୍ଯ୍ୟନ୍ତ କାମ କରିବା ଆଉ ଏମିତି ହେଲେ ହଁ ହଁ

ଠିକ ଅଛି ହଁ ଠିକ ଅଛି ଆଜ୍ଞା ମ୍ୟାଡ଼ାମ୍ ମୋର ଗୋଟେ କଥା ଅଛି ଶୁଣନ୍ତୁ ଗୋଟେ କାମ କରନ୍ତୁ ଆଡ଼ଭାନ୍ସ କିଛି ଟିକିଏ ଦେଲେ ଭଲ ହୁଅନ୍ତା ଆଡ଼ଭାନ୍ସ ଦେଲେ ଦେଲେ ଟିକିଏ ମୋର ଭଲ ହୁଅନ୍ତା ହଁ ହଁ ଅଛି ଅଛି ହଁ ନମ